ଓଡ଼ିଶାର କଳା ଓ ଶିଳ୍ପ କ୍ଷେତ୍ର ସାମାଜିକ କିମ୍ବା ସାଂସ୍କୃତିକ ଅନ୍ତଭୁକ୍ତିକରଣ ଓ ବିବିଧତାକୁ ବହୁତ ପରିମାଣରେ ପ୍ରୋତ୍ସାହିତ କରେ ଓଡ଼ିଶାର କଳା ଓ ଶିଳ୍ପ ଅପେକ୍ଷା ଅନ୍ୟ ରାଜ୍ୟମାନଙ୍କରେ ଆହୁରି ଉନ୍ନତି କରିସାରିଲେଣି କାରଣ ଅନ୍ୟ ରାଜ୍ୟରେ ଅନ୍ୟ ଦେଶରେ ଶିଳ୍ପ ଓ କଳା ପାଇଁ ବହୁତ ଟେକ୍ନୋଲିଜ ବ୍ୟବହାର କରୁଛନ୍ତି ଉନ୍ନତି ଉନ୍ନତ ଧରଣର ଟେକ୍ଲୋନିଜି ଟେକ୍ନୋଲୋଜି ବ୍ୟବହାର କରିବା ଯୋଗୁଁ ସେଥିପାଇଁ ସେମାନେ ବେଶୀ ଉନ୍ନତି କରୁଛନ୍ତି ଆମ ରାଜ୍ୟରେ କଳା ଆମ ରାଜ୍ୟରେ କଳା ଓ ସଂସ୍କୃତି ସଂଖ୍ୟା ଲ ଲଘୁ ସୀମାନ୍ତ ସମ୍ପ୍ରଦାୟକୁ ବହୁତ ପ୍ରୋତ୍ସାହିତ କରେ